ଗୁଡ଼୍ ଇଭିନିଙ୍ଗ୍ ସାର୍ ସାର୍ ମୁଁ ମହାଦେବ ଟ୍ରାଭେଲ୍ସରୁ କହୁଥିଲି ସାର୍ ମୁଁ ବାହାରକୁ ଗୋଟେ ଜାଗା ବୁଲିବାକୁ ଯିବାର ଅଛି ତ ମୁଁ ଆପଣଙ୍କୁ ଫୋନ୍ କରିଥିଲି ବାହାରକୁ ମତଲବ କ'ଣ କୁହନ୍ତୁନି ଆମେ ଇମାମି ଯିବା କଥା ଆପଣଙ୍କ ଛୋଟୋ ଗାଡ଼ିର ଚାରି ଜଣିଆ ସିଟ୍ରେ ଇମାମିର ଭଡ଼ା କେତେ ବାରଶହ ଟଙ୍କା ଆଚ୍ଛା ଛଅ ଜଣିଆଙ୍କର ବଡ଼ ଗାଡ଼ିର ଭଡ଼ା ଦୁଇ ହଜାର ଟଙ୍କା ନା ଆମେ ଗୋଟେ ଦିନ ପାଇଁ ଯାଇଥାନ୍ତୁ ଗୋଟେ ଦିନ ଯାଇ ସେଠି ଟିକେ ବୁଲାବୁଲି କରି ଭଗବାନଙ୍କ ସାଥିରେ ପ୍ରସାଦ ଲଗାଇ ଆମେ ସନ୍ଧ୍ୟା ସୁଦ୍ଧା ମନେକର ଆପଣଙ୍କର ଏଠୁ ଗଲେ ଆଠଟା ସାଢ଼େ ଆଠଟା ଭିତରେ ଆମେ ସନ୍ଧ୍ୟା ସାଢ଼େ ଛଅଟା ସାତଟା ଭିତରେ ଫେରିଆସିଥାନ୍ତୁ କୁହନ୍ତୁନା ସାର୍ କେତେ ପଇସା ଫାଇନାଲ୍ କୁହନ୍ତୁନା କେତେ ପଇସା ପଡ଼ିବ ଅଠର ଶହ ଟଙ୍କା ସାର୍ ବେଶି କହୁଛନ୍ତି ଟିକେ କମ୍ ସାର୍ କରନ୍ତୁ ହଁ ବେଶି ଆପଣଙ୍କର ଇମାମିଟା କେତେ କିଲୋମିଟର ହେଲା କି ଲଗ୍ଭଗ୍ ଇମାମିଟା ମନେକର ପନ୍ଦର କିଲୋମିଟରରୁ ଉର୍ଦ୍ଧ୍ୱ ହେବନି ହଁ ଯାହାହେଲେ ତା ମଧ୍ୟରୁ କିଛି ଗୋଟେ କରନ୍ତୁ ଆଉ ଉଣେଇଶି ଶହ ଟଙ୍କା ଉଣେଇଶି ଶହ ଟଙ୍କା କହୁଛନ୍ତି ହଉ ସାର୍ ଦେଖିବା ମୁଁ କହୁଛି ଆଚ୍ଛା ଠିକ୍ ଅଛି ଆପଣ କାମ କରନ୍ତୁ ଆମର ଛଅ ଜଣିଆ ଯିବା ଛଅ ଜଣିଆ ମତଲବ କିଏ ନା ମୋ ଫ୍ୟାମିଲି ମୋ ଦୁଇଟା ଝିଅ ମୋ ସ୍ତ୍ରୀ ଆଉ ମୁଁ ମୋ ବାପ ମାଆ ଏତିକି ଲୋକ ଯିବେ ଆଉ ବେଶି ସମୟରେ ଆପଣଙ୍କ ଲଙ୍ଗ୍ ଟାଇମ୍ରେ ଆମେ ନେବୁନି ସାତଟା ସାଢ଼େ ସାତଟା ମଧ୍ୟରେ ଆମେ ଫେରି ଆସିବୁ

ହଁ ତା'ହେଲେ ସାର୍ ସେଇ ଉଣେଇଶି ଶହ ଟଙ୍କା ଫାଇନାଲ୍ ରହିଲା ଆମର ହଁ ସେ ଉଣେଇଶି ଶହ ଟଙ୍କା ଭିତରେ ଆପଣ ଯାହା କରିବେ ତା ଭିତରେ ଆପଣଙ୍କର ଗୋଟେ କଥା ହେଲା କ'ଣ ଆପଣଙ୍କୁ ଆମେ ଖାଇବାକୁ ଦେବୁ ଆପଣ ଟଙ୍କା ଖର୍ଚ୍ଚ ନାହିଁ କେବଳ ଗାଡ଼ିଟା ସାର୍ ଆପଣ ଆମକୁ ଦେବେ ହଁ ସାର୍ ହଁ ସାର୍ ହଁ ନମସ୍ତେ